ଦେଖନ୍ତୁ ଯେମିତି କି ଆମର ଖ୍ରୀଷ୍ଟିଆନ ଧର୍ମ ଆଉ ବହୁତ କିଛି ଧର୍ମ ଅଛି ଆମର ଲୋକମାନେ ଯେମିତି କି ଭିକଫିକ ମାଗିଲେ ଆମର ଗୋଟେ ଧର୍ମ ଖୋଜଛୁ କି ନାହିଁ ଯେ ପୂଜା ପୂଜା ହେଲେ ଗୋଟେ ଲୋକମାନେ ଭିକଫିକ ମାଗିଲେ ଆମେ ପଇସା ପଇସା ଦେଉଛୁ ଆଉ ଖ୍ରୀଷ୍ଟିଆନ ଧର୍ମ ଧର୍ମ ଆଉ ବହୁତ ଜିନିଷ ଅଛି ଧର୍ମ ଜିନିଷ ଧର୍ମ କଲେ ଆମର ମାନେ ଗୋଟେ ଟାଇଟେଲ ଗୋଟେ ମଣିଷର ଟାଇଟେଲ ହେଉଛି ଧର୍ମ ଧର୍ମ ଜିନିଷ ଗୋଟେ ଅଲଗା ଜିନିଷ ଲୋକମାନେ ତ ଧର୍ମ ମର୍ମ କେତେ ଜିନିଷ ତାଙ୍କ ଧର୍ମ ଟାଇଟେଲ ହେଉଛି ଖ୍ରୀଷ୍ଟିଆନ ଧର୍ମ ଖ୍ରୀଷ୍ଟିଆନ ମାନେ ମାନେ ବେଶୀ ଭାଗେ ଖରାପ ଥିବ ଖ୍ରୀଷ୍ଟାଆନ ମାନେ ଆମର ସାଙ୍ଗମାନେ ଅଛି ଯେ ଖ୍ରୀଷ୍ଟିଆନ ତାଙ୍କର ଟାଇଟେଲ ମିଶା କେତେ ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନ ନାଁ ହେଉଛି ତାଙ୍କୁ ତାଙ୍କ ନାଁ ଜନାର୍ଦନ ଗାଚ୍ଛା ଗାଚ୍ଛା ତାଙ୍କୁ ମାନେ ଗାଁ ମାନେ ଲୋକମାନେ ରହୁଛି ଖ୍ରୀଷ୍ଟିଆନରେ ତାଙ୍କୁ ଖ୍ରୀଷ୍ଟାଆନ କରି କହୁଛି ତାଙ୍କ ମୃତ୍ୟୁ ମୃତ୍ୟୁ ହେଲେ ପ୍ଲସ ଚିହ୍ନ ଦିଆଯାଉଛି ଖ୍ରୀଷ୍ଟିଆନ ଧର୍ମରେ ଆଉ ଖ୍ରୀଷ୍ଟିଆନ ଗୋଟେ ଭଲ ଜିନିଷ ଖ୍ରୀଷ୍ଟଙ୍କର କେତେ ଲୋକ ମାନେ ଭଲ ଅଛି କେତେ ଲୋକ ଖରାପ ଅଛି ତାଙ୍କର ମାନେ ଗୋଟେ ଭଲ୍ ଜିନିଷ ଅଛି ଖ୍ରୀଷ୍ଟଙ୍କ ଧର୍ମ ଜିନିଷ ତାଙ୍କ ମାନେ ବେଶୀ ଧର୍ମ କରୁଛି ଧର୍ମ ଜିନିଷ ଗୋଟେ ମାନେ ଭଲ ଜିନିଷ ଧର୍ମ ସେମାନେ ଧର୍ମ କରି ଚାଲିଛନ୍ତି ଆଉ ମାନେ ଆଉ କ'ଣ କହିବି ତାଙ୍କ ବିଷୟରେ ଧର୍ମ ଜିନିଷ ତ ତୁମେ ଜାଣି ପାରୁଛୁ ନା କେମିତି ଧର୍ମ କରିବେ ଆଉ କିପରି ଧ ମାନେ ମଧ୍ୟମାନ କରିବେ ମାନେ ଦାନ ଦାନ ସାମାଜିକ ମାନେ ସେବା ସଂକୀର୍ଣ୍ଣ ଦାନ କରିବେ ଧାନକୁ ଆଉ ମାନେ ସମସ୍ତଙ୍କୁ ମାନେ ଦାନ ତାନ କରିବେ ଗୋଟେ ଭଲ ଜିନିଷ